ହଁ ମୁଁ ମଧ୍ୟ ଗୀତ ଗାଇବାକୁ ଭଲ ପାଏ ବିଭିନ୍ନପ୍ରକାର କାର୍ଯ୍ୟକ୍ରମର ମଧ୍ୟ ମୁଁ ଭାଗ ନେଇଅଛି ବିଭିନ୍ନପ୍ରକାର କାର୍ଯ୍ୟକ୍ରମ ଲଗାତର କଲେ ସ୍ୱର ମଧ୍ୟ ପଡ଼ିଯାଏ ଏହି ସ୍ୱରର ସୁନ୍ଦର ସ୍ୱର ପାଇଁ ଏବଂ ସ୍ୱରର ଉତ୍ତମ ପରିଚାଳନା ପାଇଁ ଆମେମାନେ ସ୍ୱର ଭଲ ପାଇଁ ଅଦା ବ୍ୟବହାର କରୁ ମହୁ ଏବଂ ତୁଳସୀ ପତ୍ରର ରସ ମିଶାଇ ତାକୁ ବ୍ୟବହାର କରୁ ଏବଂ ସକାଳେ ଏବଂ ଗରମ ପାଣି ଲୁଣ ପକାଇ ଗାର୍ଗଲିଂ କରୁ ୟା ବ୍ୟତୀତ ଥଣ୍ଡାପାଣିରେ ଆମେ ବେକ ପର୍ଯ୍ୟନ୍ତ ବୁଡ଼ି ଗଳ ଗଳ କଲେ ସ୍ୱର ବି ଉତ୍ତମ ହୁଏ ଆଉ ସବୁଦିନ ପ୍ରଭାତରୁ ଉଠି ଆମକୁ ସ୍ୱରକୁ ଭାଙ୍ଗିବାକୁ ପଡ଼ିଥାଏ ସେ ବି ମଧ୍ୟ ଏକ ଅଭ୍ୟାସ ସ୍ୱର ଭାବେ ଉତ୍ତମ କରିବା ପାଇଁ